ମୁଁ ବହୁତୁ ଗୁଡ଼ିଏ ତୀର୍ଥସ୍ଥାନ ଯାତ୍ରା କରିଛି କିନ୍ତୁ ସବୁଠାରୁ ଖୁସି ଏବଂ ଖୁସି ଏବଂ ଆନନ୍ଦଦାୟକ ଆମ ପୁରୀ ପୁରୀରେ ଯେହେତୁ ଜଗନ୍ନାଥ ଅଛନ୍ତି ଜଗତର ପିତା ଜଗନ୍ନାଥ ତାଙ୍କୁ ଦର୍ଶନ କରିବା ମାତ୍ରେ ସବୁ ଦୁଃଖ ଭୁଲି ଯିବାକୁ ପଡ଼ିଥାଏ ଏବଂ ସମୁଦ୍ର କୂଳରେ ବୁଲି ସମୁଦ୍ର ଲହରୀ ଦେଖି ବହୁତ ଖୁସି ଉପଭୋଗ କରିବାକୁ ପଡ଼ିଥାଏ ଆମ ସାରା ଭାରତର ଲୋକ ମଧ୍ୟ ପୁରୀ ଠାକୁରଙ୍କୁ ଆସି ଦର୍ଶନ କରନ୍ତି ଏବଂ ବିଭିନ୍ନ ସ୍ଥାନରେ ଲୋକେ ଛିଡ଼ା ହୋଇ ସମୁଦ୍ରର ସୋନ୍ଦର୍ଯ୍ୟକୁ ଉପଭୋଗ କରୁଥାନ୍ତି ଏବଂ ପୁରୀରେ ରଥଯାତ୍ରା ସମୟରେ ବି ବହୁତ ଭିଡ଼ ଗହଳି ଥାଏ ତିନି ଠାକୁର ତିନୋଟି ରଥ ବଡ଼ ଦାଣ୍ଡରେ ଦେଖିବା ପାଇଁ ଲୋକଙ୍କର ବହୁତ ଶ୍ରଦ୍ଧା ଇଛା ତେଣୁ ବହୁ ଭିଡ଼ରେ ବି ଲୋକ ଛିଡ଼ା ହୋଇ ଠାକୁରଙ୍କୁ ଦର୍ଶନ କରିଥାନ୍ତି ଏବଂ ଠାକୁର ଦର୍ଶନ କଲା ମାତ୍ରେ ଦେହର ସବୁ ପାପ ଦୂର ହେଇଯାଏ ପୂର୍ବରୁ ବର୍ଣ୍ଣିତ ଅଛି